ପୃଥିବୀ ବିଷୟରେ ସବୁ କିଛି ବାହାରିଲାଣି ଦେଶର ଲୋକ ମଧ୍ୟ ଚନ୍ଦ୍ର ଯାଇକି ବୁଲି ଆସିଲେଣି ହେଲେ ଏବେ ଯାଏ ପ୍ରମାଣ କି ଯୋଗା ପଡ଼ି ନାହିଁ କି ବ୍ରହ୍ମାଣ୍ଡ କ'ଣ ଏହା କେଉଁ ଠାରୁ ଆସିଛି ହେଲେ ଏହିସବୁ ବିଷୟରେ ଅଧିକ ଗବେଷଣା କରିବାକୁ କରିବା